ମାଛ ଧରା ଯିବାବେେଳେ ଆମେ ତିନି ଚାରି ପ୍ରକାର ଜିନିଷ ବ୍ୟବହାର କରୁ ସେଗୁଡ଼ିକ ହେଲା ଜାଲ ଅନ୍ଧୋଳି ମଗୁରା ନ୍ଦି ଆଉ ଫାଶୀ ଏହିଇସବୁ ଜିନିଷରେ ଆମେ ମାଛ ଧରୁଥିଲୁ ଏବେକା ପରିସ୍ଥିତି ରେ ସବୁ ଟେକ୍ନୋଲୋଜି ହେଇଗଲାଣି ବିଭିନ୍ନ ପ୍ରକାର ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଜିନିଷ ତିଆରି କଲେଣି ଆଉ ସବୁ ସେ ମୁଗୁରା ଅନ୍ଧୁଳି ଫାସି ଇସବୁ ଆଉ ବ୍ୟବହାର ହେଇପାରୁନାହିଁ କୁଚିତ ବ୍ୟବହାର ହଉଛିି ଏବେ ସବୁ ଆମେ ଯଦି ନଦୀକି ଯିବୁ କି ସମୁଦ୍ରକୁ ଯିବୁ ସମୁଦ୍ର ପାଇଁ ଡଙ୍ଗା ବ୍ୟବହାର କରି ଡଙ୍ଗାରେ ଆମେ ଜାଲ ସବୁ ସମୁଦ୍ର ଭିତରେ ବିଛେଇ ଦଉ ଏବେ ସବ ସିଷ୍ଟମେଟିକ୍ ଏଇ ଟାଇପ ହେହିଛି ଦି ଘଣ୍ଟା ଚାରି ଘଣ୍ଟା ଯିବ କି ପାଞ୍ଚ ଘଣ୍ଟା ଯିବ ସେଇ ସମୟରେ ତାଙ୍କର ଗୋଟେ ଆସେ ଜୁଆର ଆସେ ଛାଡ଼ ବି ଆସେ ଜୁଆର ଟାଇମରେ ସେମାନେ ଜାଲ ଟାଙ୍ଗି ଦିଅନ୍ତି ସାଡ଼ ଟାଇମରେ ଯେତେବେଳେ ପାଣି କମିବ ସେଇ ଟାଇମରେ ସେମାନେ ଡଙ୍ଗା ନେଇକିରି ସେ ଜାଲକୁ ଗୋଟେଇ ପକାନ୍ତି ନଈ ସମୁଦ୍ର ମଝିରୁ ଗୋଟେଇକିରି ସେମାନେ ଡଙ୍ଗ ାରେ ନଦିକିରି ମାଛ ଧରିକିରି ଆସନ୍ତି ଏବେ ସବୁ ସିଷ୍ଟମେଟିକ ଏଇ ଟାଇପ୍ରରେ ହେଇଗଲାଣି